ଆମର ସ୍ୱାସ୍ଥ୍ୟ ସେବା ବୃତ୍ତିମାନଙ୍କ ପାଇଁ ପର୍ଯ୍ୟାସ୍ତ ତାଲିମି ଏବଂ ଶିକ୍ଷା ସମସ୍ୟାର ଯେଉଁ ସମାଧାନ କେମିତି ହେଇପାରୁନି ଠିକ୍ରେ କାହିଁକି ନା ପ୍ରାଇଭେଟ୍ ହସ୍ପିଟାଲ୍ରେ ତ ବହୁତ ଟଙ୍କା ନେଇଯାଉଛନ୍ତି ଆଉ ତାପରେ ସେଇଠି ବି ଟ୍ରିଟମେଣ୍ଟ ଜଲ୍ଦି ମିଳୁନି ଆଉ ମେଡ଼ିକାଲ୍ ଆମର ଯେଉଁ ଗଭର୍ଣ୍ଣମେଣ୍ଟ୍ରେ ବି ଠିକି ଡକ୍ଟର୍ ଆଭେଲେବୁଲ୍ ରହୁନାହାନ୍ତି ସେଇଠି ଚିକିତ୍ସା କରିବା ପାଇଁ ଆଉ ଆମେ ବହୁତ ଅସୁବିଧାରେ ବି ଅଛୁ ଆଉ ଆମର ଯେଉଁ ପ୍ରାଇଭେଟ୍ ମେଡ଼ିକାଲ୍ ସେଇଠି ଅନେକ ପଇସା ନେଇଯାଉଛନ୍ତି ମେଡ଼ିକାଲ୍ରେ ସେଇଠି ଏମ୍ସି ହେଲା ବ୍ରହ୍ମପୁରୁ ହେଲା ଏସବୁ ବହୁତ ଆମକୁ ଦୂର ଆଉ ଆମେ ତ ଯାଇପାରିବୁନୁ ଆଉ ଆମକୁ ଟିକେ ଭଲ ସୁବିଧାରେ କେଉଁଠି ଟିକେ ଆମକୁ ମାନେ ମେଡ଼ିକାଲ୍ ଟ୍ରିଟମେଣ୍ଟ୍ କରାଗଲେ ଆମେ ଉପକୃତ ହବୁ ଆଉ